ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟ ଏବଂ ସାଂସ୍କୃତିକ ମଧ୍ୟରେ ଶାନ୍ତି ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବାକୁ ହେଲେ ଆମକୁ ଶିଳ୍ପର ଭୂମିକା ବର୍ଣ୍ଣନ ବିଷୟରେ ବେଶ୍ ଭାବରେ ଦେଖିବାକୁ ହେବ ଶିଳ୍ପର ଏକ ଉନ୍ନତି ହେଲେ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟ ଉନ୍ନତି ହୋଇଥାଏ ଏବଂ ଏହି ଉନ୍ନତି ସଂସ୍କୃତି କ୍ଷେତ୍ରରେ ଏବଂ ଅନ୍ୟ ଦିଗରେ ମଧ୍ୟ ଦେଖାଦେଇ ଥାଏ ଯାହାକି ସଂସ୍କୃତି ହେଉଛି ଚାଲିଚଳଣି ଏବଂ ନିଜର ମାତୃଭାଷାକୁ ରକ୍ଷା କରିବା ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଅଛନ୍ତି ଯାହାକି ଅନ୍ୟ କେତେକ ଜାତିରେ ବିଭକ୍ତ ଏବଂ ଅନେକ ପ୍ରକାରରେ ସେମାନେ ନିଜର ଏହି କଳା ଓ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ନିଜର ଭାବରେ ବିଶ୍ୱାସ ରଖିଥାନ୍ତି ଏବଂ ନିଜର ବୁଝାମଣାକୁ ନିଜର ଭାବିଥାନ୍ତି ଏବଂ ଶିଳ୍ପର ବିକାଶରେ ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହୋଇଥାଏ ଯାହାକି ଆମ୍ଭମାନଙ୍କୁ ବେଶ୍ ଭାବରେ ଜଣାଶୁଣା ଆମେମାନେ ଏହି ଶିଳ୍ପର ଉନ୍ନତି ଦିଗରେ କାମ କରିଲେ ଓଡ଼ିଶା ମଧ୍ୟ ଉନ୍ନତି ହେବ ଓଡ଼ିଶାର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଯାହାକି ଅନ୍ୟ ରାଜ୍ୟମାନେ ମଧ୍ୟ ତାହାକୁ ଗ୍ରହଣ କରିଲେ ସେହି ବିଷୟରେ ଆମେ ଧ୍ୟାନ କରିବେ ଏବଂ ଓଡ଼ିଶା ପାଇଁ ଏକ ଉପଯୋଗୀ ଭାବରେ ଜଣାଶୁଣା